ଆମେ କୋଣାର୍କ ଯାଇଥିଲୁ ଟ୍ରେନ୍ରେ ଆଉ ସମସ୍ତେ ମିଶିକରି କୋଣାର୍କ ଯାଇଥିଲୁ ଆଉ ସେନ୍ କେ ଗଲୁ ଆଉ ସେନୁ ବୁଲାବୁଲି ଟ୍ରେନ୍ରେ ଗଲୁ ବହୁତ୍ ବଢ଼ିଆ ଲାଗ୍ଲା ଆଉ ସବୁ ସାଙ୍ଗ୍ ସାଥି ମିଶିକରି ଆଉ ସେନୁ କୋଣାର୍କରେ ଗଲୁ ଉତ୍ରିଲୁ ହେନ୍ତା ହେନ୍ତି ତ ଭୁବନେଶ୍ଵର୍ରେ ଉତ୍ରିକରି ଟେମ୍ପୁ ଧରିକରି କୋଣାର୍କ ଗଲୁ କୋଣାର୍କରେ ଦିଖ୍ଲୁ ସବୁ ଭୋର୍ ସକାଲୁ ସକାଲୁ ବୋଲି ସେନ ସୂର୍ଯ୍ୟ ଉଦୟ ହଉଥିଲା ଆଉ ବହୁତ୍ ବଢ଼ିଆ ଲାଗ୍ଲା ଆଉ ଆମେ ସେଇଟା ଦେଖ୍ଲୁ ଆଉ ସେନ୍ ବୁଲାବୁଲି କଲୁ ଆଉ ସବୁଆଡ଼େ ବୁଲ୍ଲୁ ସାଙ୍ଗ୍ ସାଥି ମିଶିକରି ଖାନାପିନା ଭି କଲୁ ଆଉ ସବୁ ସେନୁ ପାର୍କ୍ ଥିଲା ସେନୁ ମାନେ ବସ୍ଲୁ ବୁଲ୍ଲୁ ଆଉ ବହୁତ୍ ଭଲ୍ ଲାଗ୍ଲା ଆଉ ସେନୁ ଖାନାପିନା ଭି କଲୁ ଅନେକ୍ ପ୍ରକାର୍ ଜିନିଷ୍ ପତ୍ର ଏସେ ସେନୁ ଘିନଲୁଁ ଆଉ ସେନୁ ଖାନାପିନା କଲୁ ଭଲ୍ ଲାଗ୍ଲା ମିଶିକରି ବୁଲାବୁଲି କଲୁ ଆଉ ବୁଲିବୁଲା ସାଇଲା ପରେ ତାର୍ ପରେ ଯେତେବେଲେ ଧିରେ ଧିରେ ଟାଇମ୍ ହେଲା ଆଉ ସନ୍ଧ୍ୟା ଯେତେବେଲେ ହେଇ ବସିଲା ଆଉ ସେତେବେଲେ ଯେତେବେଲେ ସୂର୍ଯ୍ୟ ଅସ୍ତ ହେଲା ସେନୁ ଦେଖ୍ଲୁ ଆଉ ବହୁତ୍ ବଢ଼ିଆ ଲାଗ୍ଲା ଆଉ ସାଙ୍ଗ୍ ମାନଙ୍କର୍ ସାଙ୍ଗେ ମିଶିକରି ଆମକୁ ବହୁତ୍ ଭଲ୍ ଲାଗ୍ଲା ବୁଲ୍ଲୁ ସେନ କୋଣାର୍କରେ ସବୁଆଡ଼େ ପୁରା ବୁଲିବୁଲି ଦେଖ୍ଲୁ ସେନୁ ପାର୍କ୍ ଥିଲା ସବୁ ବୁଲିବୁଲି କି ଦେଖ୍ଲୁ ଖାନାପିନା କଲୁ ଆଉ ବହୁତ୍ ବଢ଼ିଆ ଲାଗ୍ଲା ଆଉ ତା'ପରେ ଫେରି ଆସଲୁ